ହ୍ୟାଲୋ ଲାଇବ୍ରେରୀ ଲାଇବ୍ରେରୀ ନ ଅଛେ ମୁଇଁ ଏମିତି ବହି ନେବାର ଅଛେ ମ୍ୟାଥ୍ ବହି ଟିକେ ଆର ତତେ କିନ ବହି ନବାର ଅଛେ ଯେ ଆର୍ ନହେନେ ଆରୁ କାହାଣୀ ବହିରୁ ଅଛି ଆ ଆରୁ ଆରୁ ଓଡ଼ିଆ ଗୁଟେ ନେବାର ଅଛି ଜଲ୍ଦି ଟିକେ ଆ ଟିକେଟ୍ଟା ସରି ହଁ ହେ ଲାଇବ୍ରେରୀ ଟିକେ ଆ ନହେଲେ କେତ ତତେ କିରା ବହି ଦରକାର ଅଛି

ମୋତେ ସାଇନ୍ସ ଗୋଟିଏ ଇତିହାସ ଗୋଟିଏ ଆରୁ ଭୁଗୋଳ ଗୋଟିଏ ସାଇନ୍ସ ବୁକ୍ ତ ମିଲବାର ନେଇଁ ମୁଇଁ ଗପ ବହି ନେବି ନା ମୋର ନେ ଗପ ବହି ଅଛି ନା ଯେ ଓଡ଼ିଆ ଗୋଟେ ଦରକାର ଓଡ଼ିଆ ଗୁଟେ ମତେ ଦୟାକରି ଦେ ମିଲବା କେ ଯେ ଉଁ ହୁଁ ଓଡ଼ିଆର ନାଇଁ ତାର ସାଇନ୍ସ ସାଇନ୍ସ ଗୋଟେ ମିଲଲା ନା ସାଇନ୍ସ ସେନେ ବି ଭଲ ଭଲଟା ଅଛି ଓଡ଼ିଆ ଗୋଟେ ଖାଲି ଦରକାର ସାଇନ୍ସ ସାଇନ୍ସ ମିଲଲା ନେଇ ଥି ବୋଲୁଥିନି ମୁଇଁ ଓଡ଼ିଆ ବହି ବି ଓଡ଼ିଆ ନେ ବି ଭଲ ଭଲ ଷ୍ଟୋରିମାନେ ଥିବା ଓଡ଼ିଆ ବହି ମିଲଲେ ଓଡ଼ିଆ ବହି ବି ନେମୁ ଆରୁ ମ୍ୟାଥ୍ ଗୁଟିଏ ଆର ହେମିତି କା କାଣା ବହିମାନେ ମିଲବା ବେଲେ ନେମୁ ନା

ହୁଁ ହୁଁ ଆଉ ମିଲଲା ନେଇ

ହଁ ହଁ ମତେ ମ୍ୟାଥ୍ ବହି ମିଲଲା ନା ତାର ଓଡ଼ିଆ ମିଲଲା ନା ନାହେଲେ ମୁଇଁ ଲାଇବ୍ରେରୀରୁ ଯୋଉ